ହଁ ମୁଁ ଦେଖିଥିଲି ଚନ୍ଦ୍ରଗ୍ରହର ଦେଖିଥିଲି ବା ଧୁମଖେତୁ କେତକ ମୁଁ ଦେଖିଥିଲି ମୁଁ ନ୍ୟୁଜ୍ରେ ଦେଖିଲି ମୋତେ ଦେଖିବାର ଅତ୍ୟନ୍ତ ଆଗ୍ରହ ବା ପ୍ରର୍ସିତ ହୋଇଥିଲା ଏହି ଦେଖିବାକୁ ମୋତେ ଅତ୍ୟନ୍ତ ଭଲ ଲାଗେ ବା ଏହି ଦେଖିବାର ବହୁତ ଭଲ ଲାଗେ ଏହି ଏମିତିକା ହେଲେ ଯେକି ଆମ ଦେଶ ପୁରା ବର୍ବାଦ ହୋଇଯିବ ବା ଖରାପ ହୋଇଯିବ ତାପରେ ଆମେ ଚାହୁଁନୁ ଆମଁ ଇଆଡ଼େ ହେଉ ବୋଲି ମୁଁ ଆଶା କିି ଯେତୁ ନ ହୁଏ ଆଉ ଏଇସବୁ ଭଲ ଚନ୍ଦ୍ରଗ୍ରହର ଦେଖିକିନା ମୋତେ ଟିକେ ଡ଼ରର ଲାଗୁଥିଲା ବାକି ବହୁତ ଆକ୍ଟିଭ୍ ବା ଭଲ ଲାଗୁଥିଲା ଦେଖିବାକୁ ଆଉ ଭୁକ୍ କେତୁ ଭଲି କେତେ ମୁଁ ଦେଖିଥିଲି ଯାହାକି ଦେଖିବାକୁ ଅତ୍ୟନ୍ତ ମାନେ ଡ଼ର୍ ଡ଼ର ନା ଲାଗୁଥିଲା ଯାହା ଆମେ ମୋ ଭଉଣୀ ଭାଇ ମୁଁ ମୋ ସାଙ୍ଗମାନେେ ଭାବୁଛୁଁ ମାନେ ସମସ୍ତେ ଦେଖିଲୁ ଯାହାକି ବୁଲିବାକୁ ଯାଇ ପାର୍କକୁ ମାନେ ବାଇକ୍ରେେ ଯାଉଥିଲୁ ଆଉ ଗୋଟେ ଦୁଇ ଏକ କିଲୋମିଟର ଦୂରରୁ ଦେଖୁଥିଲୁ ଯାହାକି ଆଗରୁ କେମିତି ନିଆଁ କେମିତି ଝଡ଼ଝଡ଼ ହୋଇପଡ଼ୁଛି ଆକଶରୁ ସମସ୍ତେ ଦେଖି ଟିକେ ଡ଼ର ଲାଗୁଥିଲା ବାକି ସମସ୍ତଙ୍କୁ ଦେଖିବାକୁ ଅତ୍ୟନ୍ତ ଭଲ ଲାଗୁଥିଲା ଶୁଣିବାକୁ ଦେଖିବାକୁ ସମସ୍ତେ ଦେଖୁଥିଲା ଠିଆ ହେଇକିନା ଆମ ଦେଶଟା ହେଲେ ଟିକେ ଭଲ ହେଉନି ଆଉ ବାସ୍